ମୋର ନାମ ଅଶୋକ ଜେନା ମୋର ପତ୍ନୀଙ୍କ ନାମ ନିରୁପମା ଜେନା ମୋର ଦୁଇଟି ପୁଅ ଓ ଗୋଟିଏ ଝିଅ ମୋର ପାଞ୍ଚ ଜଣ ପରିବାରଙ୍କୁ ନେଇ ମୁଁ ବହୁତ ଖୁସିରେ ଅଛି ମୁଁ ମଧ୍ୟ ଏକ ସରକାରୀ ଚାକିରି କରୁଛି ସେଥିରୁ ଯେଉଁ ପଇସା ମିଳୁଛି ତାହାକୁ ମୋ ପିଲାମାନଙ୍କ ପାଠପଢ଼ା ଓ ମୋ ଘର ସଂସାର ଖର୍ଚ୍ଚରେ ମୁଁ ଖର୍ଚ୍ଚ କରୁଛି ତା ସହିତ ମୁଁ ମଧ୍ୟ ମୋର ସାମାଜିକ ଲୋକମାନଙ୍କୁ ଟିକେ ବେଶି ଭଲ ପାଏ ସେମାନଙ୍କ ପିଛା ଯଦି କୌଣସି କେତେବେଳେ କାହାର କେତେବେଳେ କିଛି ପଇସା ଆବଶ୍ୟକ ପଡ଼େ ମୁଁ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥାଏ